ଯଦିଓ ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର ଖାଦ୍ୟ ଏବଂ ବ୍ୟଞ୍ଜନ ରହିଛି ସାଧାରଣତଃ ଓଡ଼ିଆ ପରିବାରରେ ବିଭିନ୍ନ ପ୍ରକାରର ଖାଦ୍ୟ ଖିଆଯାଏ ଆଉ ମୋର ସେହି ଯେଉଁ ପ୍ରିୟ ଖାଦ୍ୟ ଭିତରେ ସାଧାରଣତଃ ପଖାଳ ଭାତ ସହିତ ବିଭିନ୍ନ ପ୍ରକାର ବ୍ୟଞ୍ଜନ ସେହି ବ୍ୟଞ୍ଜନ ଭିତରେ ବିଭିନ୍ନ ପ୍ରକାର ଶାଗ ଆଳୁ ଚଟଣି ବଡ଼ି ଭଜା ବଡ଼ି ପୋଡ଼ା ଭେଣ୍ଡି ଭଜା ଚିଙ୍ଗୁଡ଼ି ମାଛ ଝୋଳ ଆଉ ଶୁଖୁଆ ଭଜା ଏସବୁ ମୋର ପ୍ରିୟ ଖାଦ୍ୟ କାରଣ ଏହିସବୁ ଖାଦ୍ୟକୁ ଆମେ ଘରେ ମଧ୍ୟ ତିଆରି କରିକି ବହୁତ ସମୟରେ ଖାଇଥାଉ ଏବଂ ଯଦି ବାହାରେ କହିବାକୁ ଚେଷ୍ଟା କରୁ ଏହି ପ୍ରକାର ଖାଦ୍ୟ ତେବେ କେତେ ଗୁଡ଼ିଏ ହୋଟେଲ ରହିଛି ଯେଉଁଟାରେ କି ଏହିପ୍ରକାର ଖାଦ୍ୟ ଏବଂ ବ୍ୟଞ୍ଜନ ମିଳେ ଏସବୁକୁ କୁହନ୍ତି ଓଡ଼ିଆ ବ୍ୟଞ୍ଜନ ଏବଂ ଏସବୁ ଓଡ଼ିଆ ବ୍ୟଞ୍ଜନ କେତେଗୁଡ଼ିଏ ନିର୍ଦ୍ଧିଷ୍ଟ ହୋଟେଲରେ ମିଳେ ଆଉ ଜେଟବେଳେ ଆମେ ବାହାରେ କହିବାକୁ ଚେଷ୍ଟା କରୁ ସେତବେଳେ ଏହିପ୍ରକାର ଖାଦ୍ୟ ଖାଇଥାଉ ଆଉ ସେଠାରେ ଖାଦ୍ୟ ଖାଇବା ଭାରି ଭଲଲାଗେ କାରଣ ଆମେ ସବୁଦିନ ତ ଘରେ ଖାଉଛୁ ଆଉ ଏପ୍ରକାର ଖାଦ୍ୟ କରି କିନ୍ତୁ ଆମେ ଯେତେବେଳେ ଧରାଯାଉ ଆମର ଭଦ୍ରକ ପାଖରେ ଗୋଟିଏ ଓଡ଼ିଆଣି ହୋଟେଲ ଅଛି ସେ ଓଡ଼ିଆଣି ହୋଟେଲରେ ଆମେ ଯେତେବେଳେ ଏହିପକାର ବ୍ୟଞ୍ଜନ ଖାଉ ପଖାଳ ଭାତ ସହିତ ଆଉ ଆଠ ଦଶଟି ପକାରର ଖାଦ୍ୟ ବଡ଼ି ଭଜା ବାଇଗଣ ଭଜା ବାଇଗଣ ଚଟଣି ଭେଣ୍ଡି ଭଜା ଆଲୁ ପୋଡ଼ା ଶାଗ ଚୂନା ମାଛ ଭଜା ଏହି ସବୁ ଖାଦ୍ୟ ଖାଉ ଯେତେବେଳେ ଓଡ଼ିଆଣି ହୋଟେଲରେ ସେତେବେଳେ ଆମକୁ ଭାରି ପସନ୍ଦ ଲାଗିଥାଏ କାରଣ ସେଠାରେ ଖାଦ୍ୟ ଖାଇବାଟା ଏକ ନିଆରା ଅନୁଭୂତି ଥାଏ ଆଉ ଆମେ ଘରେ ଯେତେବେଳେ ଖାଦ୍ୟ ରାନ୍ଧୁ ସେଥିରେ ତେଲ ମସଲା ଟିକିଏ କମ ପକେଇଥାଉ କିନ୍ତୁ ଯେତେବେଳେ ହୋଟେଲରେ ଏହିପକାର ବ୍ୟଞ୍ଜନ ଖାଇଥାଉ ସେଠାରେ ଟିକିଏ ତେଲମସଲା ଟିକିଏ ଅଧିକ ପାଇଥାଉ ତଥାପି ଏହିସବୁ ଖାଦ୍ୟ ଖାଇବାରେ ଆମର ଭାରି ଅନୁଭୂତି ରହିଛି